ହ୍ୟାଲୋ ହଁ ହଁ ଭାଇ କହୁନ୍ ହଁ ହଁ କହୁଥିଲି ଆର୍ ଠିକ୍ ଅଛେ ମୁଁଇ ଲିଷ୍ଟ୍ ଦେମି କେତଟା ରୁମ୍ କର୍ବାର୍ ଅଛି ହୁଁ ଏଇଟା କିଚେନ୍ ରୁମ୍ର ବି ଦେଖେବା କାଁଏ କିଚେନ୍ ରୁମ୍ର ହେବା ବୋଲେ ସେନ ସବୁ ତିନ୍ଟା ରୁମ୍ରେ ତିନଟା ଫ୍ୟାନ୍ ତ ଲାଗ୍ବା ଏସି ତ ବେଡ଼ରୁମ୍ରେ ଲାଗ୍ବା ବୋଲି କହୁଛନ୍ ହେଲା ତୋ ଏସି କାଯି ଆର୍ ଅଲ୍ଗା ବୋର୍ଡ଼ଟେ ଲାଗ୍ବା ହେଲା ସେଟା ଗୋଟେ ଆଣି ପକାମା ତିନ୍ଟା ରୁମ୍ରେ ତିନ୍ଟା ଲାଗ୍ବା ତାପରେ ଚାର୍ଜିଙ୍ଗ୍ କର୍ବାକେ ବି ଆର୍ ଏକ୍ସଟ୍ରା ବୋର୍ଡ଼ମାନେ ଲାଗ୍ବା ସୁଇଜ୍ମାନେ କେନ୍ତା ପ୍ରକାର୍ଟା ଆନ୍ବେ କେନ୍ କମ୍ପାନୀଟା ଆନବେ ଏ ସବୁ କହିଦେବି ମୁଇଁ ତାର୍ ଫିର୍ କିଚେନ୍ରେ ଲାଗ୍ବାର ଗୋଟେ ଦୁଇଟା ବୋର୍ଡ଼୍ ଆରୁ ଯେନ୍ କିଚେନରେ ଆଉ ଗୋଟିଏ ଫ୍ୟାନ୍ ଗୁଟେ ଲାଗ୍ସି ସେ ଛୋଟିଆ ଫ୍ୟାନ୍ ଗୁଟେ ଯେନ୍ତାକି କିଚେନ୍ର ବାସ୍ନା ବାହାର୍କେ ଯିବାର୍ କାଯେ ସେଟା ଗୋଟେ ଲଗାହେବା ଏନ୍ତା ଲାଗ୍ବା ସେଗୁଡ଼ା ସବୁ ଲିଷ୍ଟ୍ ଦେଇଦେମି ମୁଇଁ ଟିକେ ଆସ୍କି ଘର୍ ଟିକେ ଦେଖେଇଦେବାର୍ ଦେଖ୍ମି ତାପରେ ଆମେ ଯିମା ଯିମା ଯେ ତୁମର୍ ଫ୍ୟାନ୍କେ କେତ୍ଟା ଲାଗ୍ବା ତିନ୍ଟା ରୁମ୍ରେ ତିନଟା ଲଗାବ ହେଲା ସେଟା ବି ଦେଖିଦେମା ଆରୁ ଆମେ ଏଇନେ ନାଇଁ କିଣୁନା ନର୍ଲା ଆଡ଼େ ଯିମା ନର୍ଲାରେ ଟିକେ ଶସ୍ତା ପଡ଼ସି ଆରୁ ମୁଇଁ ଦେଖି ସାରିଲାପରେ ମିଶିକରି ଯିମାଁ ମୁଇଁ ତ ଆଜି ଯାଇ ନାଇପାରେନା କାଲ୍କେ ପଅରଦିନ୍କେ ଯିବି ଦେଖିକରି ଘର୍ ଦେଖ୍ମି ତାପରେ କାଣା କେତେ ୱେରିଙ୍ଗ୍ କେତେ ହେବା ଆଉ କେନେ କିନୁ ବୋର୍ଡ଼୍ ରଖ୍ବୋ କେନେ ବୋର୍ଡ଼୍ ରହ୍ବା ସବୁ ଲିଷ୍ଟ୍ ଗୁଟେ କରିକରି ତାପରେ ଦୁଇ ଲୋକ୍ ସାଙ୍ଗେ ଯାଇକରି ମିଶିକରି କିଣ୍ମା ବୋଲେ କମ୍ ଶସ୍ତାରେ ମିଲ୍ବା ଆପଣମାନଙ୍କ ସାଙ୍ଗରେ ଗଲେ ହଏ ଏବର୍ ନୂଆ କମ୍ପାନୀମାନେ ସେ ସବୁ କ୍ଲିଜ୍ ଆଙ୍କର୍ କାଁ କାଁ କମ୍ପାନୀ ଦୁଇ ଚାର୍ଟା ବଡ଼୍ ବଡ଼୍ଟା ଆସିଛି ସେ ମନରଟା ନୂଆ ଭଲ୍ କଷ୍ଟଲି ସୁଇଚ୍ ବନା ତୋ ମୁଇଁ କାଲ୍କା ଆଡ଼େ ଏକା ଆସ୍ମି ଆଜି ତ ଆସି ନାଇଁପାରେ ଏଲ୍ ଇ ଡ଼ି ବାର୍ମାନେ ଏବେ ଯେନ୍ ବୁଝିଲକେ ନେଇଁ ଆଗର୍ ପକାର୍ ସେ ବଡ଼୍ଟା ତ ନେଇଁ ଆଏବାର୍ ଏଲ୍ ଇ ଡ଼ି ଛୋଟ୍ ଛୋଟ୍ଟା ମାନକେ ଆସୁଛେ ଆଉ ଏଲ୍ ଇ ଡ଼ି ବଡ଼ କେନ୍ତା ଲଗାବ କେତେ ହିସାବରେ ତମେ ଲଗାବ ତମର୍ ଉପରେ ସେଟା ଡ଼ିପେଣ୍ଡ୍ କରୁଛେଁ ଆର୍ ତୁମେ ଲଗାବ ଆଉ ଆମେ ତ ସବୁଘରେ ଏଲ୍ ଇ ଡ଼ି ସେ ଛୋଟ୍ ଛୋଟ୍ ବାର୍ ବି ଲଗେଇପାର୍ମା ଯେନ୍ତାକି ଛୋଟିଆ ଛୋଟିଆ ବାର୍ମାନେ ଆସୁଛେ ଆରାମ୍ସେ ଭଲ୍ ଲାଇଟ୍ ବି ଦେଉଛେ କମ୍ ପଇସାରେ ବି ମିଲୁଛେ ହଉ ଠିକ୍ ଅଛି ମୁଇଁ ଅଛେଁ ଘରର୍ ଲିଷ୍ଟ୍ କର୍ମା ଆର୍ ତାପରେ କିଣି ଯିମା